ହ୍ୟାଲୋ ଆମେ ଗୋଟେ କ୍ୟାବ୍ଟେ ବୁକିଂ କରିଥିଲୁ ଆମେ ଗୋଟେ ଜାଗା ବୁଲିଯିବାର ଥିଲା ସକାଳେ ଆମର ଅକ୍ଚ୍ୟୁଆଲି ଛଅଟା ସାଢ଼େ ଛଅଟା ସୁଦ୍ଧା ଆମର ଯିବାର ଥିଲା ଦେଖନ୍ତୁ ଏବେ ଟାଇମ୍ ଆଠଟା ହେଲାଣି ଆଉ ସେମାନେ ଏପର୍ଯ୍ୟନ୍ତ ସେ ଡ୍ରାଇଭର୍କୁ ଫୋନ୍ କରୁଛୁ ନ ରିଚେଏବୁଲ୍ ଏରିଆରେ ଅଛି ଏବଂ ସି ଫୋନ୍ ଉଠଉନି ଆମେ ଏବେ କ'ଣ କରିବୁ ଆମର ତ ବହୁତ ଲେଟ୍ ହେଲାଣି ଆଉ ଆମେ କଣ୍ଟାକ୍ଟବି କରିପାରୁନୁ ତେଣୁ କେମିତି ଆମେ ସେଇଠି ଯିବୁ କେମିତି ଆମର ସବୁ ଫ୍ୟାମିଲି ସମସ୍ତେ ବାହାରିକି ବସିଛନ୍ତି ଆମେ ଆଉ ଗୋଟେ ନୂଆ ବୁକିଂ କରିପାରୁନୁ ଆଉ କି ଗୋଟେ କିଛି ଡିସିନ୍ରେ ପହଞ୍ଚି ପାରୁନୁ ଆମେ ଏପଟେ ଆମର ଡେରି ହେଇଯାଉଛି ଆମେ ବର୍ତ୍ତମାନ କ'ଣ କରିବୁ ବହୁତ ଚିନ୍ତାରେ ଅଛୁ ଆଉ ଆପଣ ଟିକେ ତାଙ୍କୁ ଫୋନ୍ କରି କହିବେ କି କେମିତି କଣ୍ଟାକ୍ଟ୍ କରିପାରିବେ ଦେଖନ୍ତୁ ଯଦି ଆପଣ କଣ୍ଟାକ୍ଟ୍ କରିପାରିବେ ତା'ହେଲେ କଣ୍ଟାକ୍ଟ୍ କରିକି ଆମକୁ ଗୋଟେ ପାଞ୍ଚ ମିନିଟ୍ ଭିତରେ ଜଣାନ୍ତୁ ଆଉ ଯଦି ଆପଣଙ୍କର କହି କିଛି ଇନଫର୍ମେସନ୍ ପାଇବୁନି ବାଧ୍ୟ ହେଇକି ଆମେ କ୍ୟାନସଲ୍ କରିକି ଅନ୍ୟ ଗାଡ଼ିର ବ୍ୟବସ୍ଥା କରିବୁ ଆଉ ନ'ହେଲେ ଆମ ଆଜି ପ୍ରୋଗ୍ରାମ୍ କ୍ୟାନସଲ୍ ହେଇଯିବ ଆମେ ଯାଇପାରିବୁନି ସେପଟେ ସବୁ ବୁକିଙ୍ଗ୍ ହେଇକି ଅଛି ତ ଆମେକୁ ତ ହଇରାଣ ନେଇଯିବୁ ତେଣୁ ଆପଣ ଟିକେ ତାକୁ ଚେଷ୍ଟା କରନ୍ତୁ ଆମେ ପାଞ୍ଚ ମିନିଟ୍ ଟାଇମ୍ ଦେଉଛୁ ଆଉ ପାଞ୍ଚ ମିନିଟ୍ ଭିତରେ ଆମକୁ ପୁରା ମାନେ କୁହନ୍ତୁ ସେ କହିବେ କ'ଣ ଯଦି ହେଲା ପାଞ୍ଚ ମିନିଟ୍ ଗାଡ଼ି ପହଞ୍ଚିବାର ଅଛି ନ ପହଁଞ୍ଚିଲେ ଆମେ ଅନ୍ୟ ଗାଡ଼ି ବୁକିଂ କରିକି ଆମେ ଯିବୁ